ଦେଖୁନ୍ ଆଉ ଏବେ ଅନେକ୍ ପ୍ରକାର୍ର ଜାଲ ଜାଲମାନେ ବାହାରିଗଲାନ ଯେନ୍ତି ମାଛ ଧରା ଯାଉଚେ ବହୁତ୍ ବିଭିନ୍ନପ୍ରକାର ଜାଲ୍ ଅଛେ ଆଗରୁ ଲୋକମାନେ କାଣା କରୁଥିଲେ ନା ଆମର୍ ସମ୍ବଲପୁର୍ରେ ଯେନ୍ଟା କହେସନ୍ ଥପା ଧାର୍ ସେଥିରେ ମାଛ୍ ଧରୁଥିଲେ ଏବେ ସେ ଜିନିଷମାନେ ପରିବର୍ତ୍ତନ୍ ହେଇକିରି ଜାଲ୍ମାନେ ବିଭିନ୍ନପ୍ରକାର ଭେରାଇଟିର ଜାଲ୍ମନେ ଆସି ସାର୍ଲାନ ମାଛ ଚାଷ୍ କରୁଚୁ ୟା ନଦୀରେ ହଉ ପୋଖରୀରେ ହଉ ୟା ବର୍ଷାରେ ବି ଯୋଉ ଆମର ନଦୀରୁ ମାଛମାନେ ପଲେଇ ଆଏସନ୍ କ୍ଷେତମାନଙ୍କରେ ସେ ମାଛ ବି ହେଉ ଆମେ ବିଭିନ୍ନପ୍ରକାର ଜାଲ ମାଧ୍ୟମ୍ରେ ସେଟାକେ ଧରିଚାଲିଛୁଁ ଆଗୁରୁ ସେସବୁ ଜିନିଷ ଉପକରଣ ନାଇଁଥାଇ ବୋଲିକିରି ପୁରୁଣା ପଦ୍ଧତିରେ ଲୋକମାନେ ସେ ବାଉଁଶ୍ର ଯୋଉ ବନାଏସି ଥପା ହଉ କିି ଧର୍ ସେଥିରେ ସବୁ ମାଛମାନେ ଧରିଚାଲିଥିଲେ